ମୁଁ ମଧ୍ୟାହ୍ନ ଭୋଜନରେ ସାଧାରଣ ଭାବେ ଭେଜ୍ ଏକା ତିଆରି ପ୍ରସ୍ତୁତ କରେ ଭେଜ୍ରେ ଭାତ ଡାଲି ତରକାରୀ ଭଜା ଏ ସବୁ ସବୁ ପ୍ରସ୍ତୁତ କରିଥାଏ ଆଉ ତା' ସାଙ୍ଗରେ ଖିରୀ ପଲଉ ବିରିୟାନୀ ମଧ୍ୟ କରିଥାଏ ରାତ୍ରୀ ସମୟରେ ମୁଁ ପ୍ରାୟତଃ ସାଧାରଣ ହିସାବରେ ବୋଲେ ନନଭେଜ୍ ତିଆରି କରେ ନନଭେଜ୍ରେ ଚିକେନ୍ ମଟନ୍ ଅଣ୍ଡା ଏସବୁ ତିଆରି କରିଥାଏ ଚିକେନ୍ ତିଆରି କରିବାକୁ ହେଲେ ବହୁତ ପରିଶ୍ରମ ଟିକିଏ ମଧ୍ୟ ପଡ଼ିଥାଏ ଆଉ ଚିକେନ୍ରେ ବହୁତ ଭଲ ମଧ୍ୟ ଲାଗିଥାଏ ଓ ଅଣ୍ଡାରେ ଅଣ୍ଡା ଭୁଜିଆ ମଧ୍ୟ କରିଥାଏ ଅଣ୍ଡାକୁ ଚାଟ୍ ମଧ୍ୟ ବନେଇଥାଏ ଅଣ୍ଡାକୁ ଭଜା ମଧ୍ୟ କରିଥାଏ ଆଉ ମଟନ୍କୁ ବେଶୀ କି ବିରିୟାନୀରେ ମଧ୍ୟ ମୁଁ ଲଗେଇଥାଏ ଆଉ ଚିକେନ୍ରେ ମଧ୍ୟ ବେଶୀ ୟୁଜ୍ କରିଥାଏ